ହ୍ୟାଲୋ ଆପଣ କେଉଁ ହୋଟେଲର ମ୍ୟାନେଜର କହୁଛନ୍ତି ମୁଁ ଆପଣଙ୍କ ନମ୍ବରଟି ମୋ ଘର ପଡ଼ୋଶୀଙ୍କଠାରୁ ପାଇଲି ଆମ ଘରେ କେହି ଲୋକ ନଥିବା କାରଣରୁ ମୁଁ ଆପଣଙ୍କ ହୋଟେଲରୁ କିଛି ଖାଦ୍ୟ ମଗାଇବାକୁ ଚାହୁଁଛି ତ ଆପଣ ମୋତେ ଦୁଇ ଘଣ୍ଟା ସମୟ ମଧ୍ୟରେ ମୋତେ ମୋ ଖାଦ୍ୟ ଯୋଗାଇ ଦେଇପାରିବେ କି ଆପଣଙ୍କ ମେନ୍ୟୁରେ ମୁଁ ଯାହା ଖାଇବାକୁ ଚାହୁଁଛି ସେହି ଖାଦ୍ୟ ଗୁଡ଼ାକ ଉଲ୍ଲେଖ ଅଛି କି ମୋତେ ଚିକେନ୍ ବିରିୟାନୀ ପନିର୍ ଟୀକ୍କା ପ୍ଲସ୍ ଭେଜିଟେବଲ୍ ସୁପ୍ ଆଣ୍ଡ ଆଉ ସ୍ଵିଟ୍ ମୋତେ ଭାନିଲା ଆଇସ୍କ୍ରିମ୍ ଦରକାର ତ ମୋତେ ଏହି ଖାଦ୍ୟ ଗୁଡ଼ିକ ଦୁଇ ଘଣ୍ଟା ସମୟ ମଧ୍ୟରେ ଯୋଗାଇ ଦେଇ ପାରିବେ କି ମୋତେ ସେହି ସବୁ ଖାଦ୍ୟର ପଚାଶ ଗ୍ରାମ୍ ଲେଖାଏ ମୋତେ ଦରକାର ଅଛି କିନ୍ତୁ ମୋତେ ଏହିସବୁ ଖାଦ୍ୟ ଗୁଡ଼ାକ କମ୍ ମସଲା ଯୁକ୍ତ ଦରକାର ଆପଣ ମୋତେ ଦୟାକରି ଦୁଇ ଘଣ୍ଟା ସମୟ ମଧ୍ୟରେ ଯୋଗାଇ ଦେଇ ପାରିବେ କି ଏହି ସବୁ ଖାଦ୍ୟ ଗୁଡ଼ାକ ମୋତେ